ହଁ ଝିଅ ହଁ ପହଞ୍ଚିଲିଣି ଏହି ଦଶ ମିନିଟ ହେଲା ପହଞ୍ଚିଲିଣି ଆଉ ହଁ ମୁଁ ତ ବିରିୟାନି ଖାଇକି ଆସିଲି କେମିତି ଲାଗୁଥିଲା ହଁ ଭଲ ଭଲ କରିଥିଲା ଯେ ଟିକେ ମାଂସଟା ବଡ଼ ବଡ଼ ପିସ୍ କରିଥିଲା ଚିଙ୍ଗୁଡ଼ି ଝୋଳ ଖାଇଲ ଭଲ ଲାଗୁନଥିଲା ହଁ ଭଲ ଲାଗୁଥିଲା ତେଲ ମସଲା ଭଲ କମ ପକାଇଥିଲା ସବୁ ଭଲ ଦେହ ପକ୍ଷେ ବି ଭଲ ଭଲ କରିଥିଲେ କ'ଣ କହିଲ ହଁ ଭଲ ଲାଗୁଥିଲା ଆଉ ହଁ ଚିଙ୍ଗୁଡ଼ି ଝୋଳ ଦେଇଥିଲେ ଭଲ ଲାଗୁଥିଲା ତୁମକୁ ଦେଇନଥିଲେ କି

ଭଲ ଲାଗିଲା ଖାଇକି ଆସିଲୁ ଶୋଇବା ଆଉ କ'ଣ କାମ ଆଉ ଶୋଇକି ଉଠିଲେ ହିଁ ରୋଷେଇ ତିନିଟା ବେଳେ ଆରମ୍ଭ କରିବା ଆଉ ଆଉ ସେ ଶୋଇଛନ୍ତି ହଁ ସେ କହୁଛନ୍ତି ତ ଭଲ ଲାଗିଲା ବୋଲି ଆଉ ମୁଁ କିଛି ଖାଇବିନି ପାଣି ମୁନ୍ଦେ ଦିଅ ପିଇ ଦେବି ଶୋଇବି ଆଉ ହଁ ଭଲ ଲାଗିଲା କହୁଛନ୍ତି ତ ଭଲ ଲାଗିଲା ବୋଲି ହଁ ଯିବା କେଉଁଦିନ ଏ ଯିବା କେବେ ଆଉ ଯାଉ ଆଉ ଦୁଇ ମାସ ଗଲେ ଯିବା ଆଉ ହଁ ଭଲ ଅଛି ଆଉ ଝିଅ ପୁଅର ପାଠପଢ଼ା ହେଉଛି ଠିକ ହଁ ଭଲ ଅଛି ଝିଅ ପୁଅ ପାଠ ପଢ଼ୁଛନ୍ତି ହଁ ଆଉ ସମସ୍ତେ କେବେ ଯିବା ଆଉ ଆଉ ଦୁଇ ମାସ ଯାଉ ଆଉ ଆଉ କେବେ ଘରକୁ ଆସିବ ହଁ ଆଉ ପୁଅ ହଁ ଝିଅ ସ୍କୁଲ ଯାଇଛି ଦେହ ପା ଭଲ ଝିଅ ପୁଅର ହଁ ହଁ ଆଉ ଡିଉଟି ଯାଇଛି ପୁଅ ନା କ'ଣ ହଁ କ'ଣ ଟିଫିନ ନେଇକି ଯାଇଛି ହଁ କେତେବେଳେ ଆସିବ ଡିଉଟିରେ ଫାଷ୍ଟ ଡିଉଟି ହଁ ସେହି ଯେଉଁ ବ୍ଲୁ ରଙ୍ଗର ଶାଢ଼ୀଟା ନା ସେ ବ୍ଲୁ ରଙ୍ଗର ଶାଢ଼ୀଟା ବୋଉ ଆଣିଥିଲେ ମୋ ପାଇଁ ଗୋଟିଏ ସେ ଶାଢ଼ୀଟା ପିନ୍ଧିକି ଯାଇଥିଲି ଆଉ ହଁ ହେଉ ଭଲ ଶାଢ଼ୀଟା କଟନ୍ଟେ ହାଁ ଏ ସିନ୍ଥେଟିକ୍ ଗୁଡ଼ାକ ଗରମ ହେଉଛି ପିନ୍ଧି ହେଉନି ଆଉ ବ୍ଲାଉଜ କ'ଣ ମାପ ତ ହେବନାହିଁ କପଡ଼ା ଆଣିବୁ ହେରି ଖାଲି ସେମିତି ଶାଢ଼ୀଟା ଆଣିଥିବୁ ସିଲାଇ କରିବି ଆଉ ବିରିୟାନୀ ଖାଇବା ଅଲଗା ଛତୁ ପନିର ଫନୀର ଖାଇବା ହେଉ ରଖୁଛି ହାଁ